ଆମର୍ ଗାଁ ନୁ ଆମର୍ ସମ୍ପଦ୍ରାୟନୁ ଆମର୍ ନୃତ୍ୟର ବେଶୀ ଗୁରୁତ୍ୱପୂର୍ଣ୍ଣ ଅଛେ ଆମର୍ ସମ୍ବଲପୁରୀ ନୃତ୍ୟକେ ଲୋକ୍ମାନେ ବହୁତ୍ ପସନ୍ଦ କରୁସନ୍ ତାର ଶୈଳୀ ତାର୍ ତାଲ୍ ତାର୍ ସୁର୍ ସମଙ୍କୁ ନଚେଇ ଦେଇସି ଆମର୍ ଇ ସମଲପୁରୀ ଡ଼୍ୟାାନ୍ସ୍ ସମଙ୍କୁ ପସନ୍ଦ୍ ଲାଗ୍ସି ଆମର୍ ସମ୍ବଲପୁର୍ ଅଞ୍ଚଲରେ ସମଲ୍ପୁରୀ ଡ଼୍ୟାନ୍ସ୍ ଫେମସ୍ ଡ଼୍ୟାନ୍ସ୍ ହେ ଆରୋ ପୂର୍ବ ଓଡ଼ିଶାବାଲେ ବି ଆମ୍କୁ ବହୁତ୍ ପସନ୍ଦ୍ କର୍ସନ୍ ଆମର୍ ପଶ୍ଚିମ୍ ଓଡ଼ିଶାକେ ସମଲ୍ପୁରୀ ଯେନ୍ତା ପ୍ରସିଦ୍ଧ ହେ ହେନ୍ତା ପୂର୍ବ ଓଡ଼ିଶା ବାଲେ ବିଲ୍ ଆମର୍ ଗୀତ ଯେତେବେଳେ ବାଜିଯାଏସି ସେମାନେ ବି ନାଚି ଉଠ୍ସନ୍ ଆମର୍ ସମ୍ବଲପୁରୀ ଡ଼୍ୟାନ୍ସର ବହୁତ୍ କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଆମର୍ ସମ୍ବଲପୁରୀ ଡ଼୍ୟାନ୍ସକେ ଯିଏ ଥରେ ଦେଖ୍ବା ସେ ସିଓର୍ ନାଚ୍ବାର୍ କେ ଚାହେଁବା ଆମର୍ ଗୀତ ଯିଏ ଥରେ ଶୁନ୍ବା ବାର୍ ବାର୍ ଶୁନବାର୍ କେ ଚାହେଁବା ସେଥିରଲାଗି ଆମର୍ ସମ୍ବଲପୁରୀ ବହୁତ୍ କିଛି ଭଲ୍ ହେ ମତେ ବହୁତ୍ ଭଲ୍ ଲାଗ୍ସି ଆମର୍ ସମ୍ବଲପୁରୀ ଗୀତ୍ କେ ଆର୍ ଆମର୍ ସମ୍ବଲପୁରୀ ଡ଼୍ୟାନ୍ସକେ